ମୁଁ ମାନ୍ୟବ୍ରତ ବିଶ୍ୱାସ ମୁଁ ଗୋଟେ ମୋବାଇଲ୍ ଫୋନ୍ଟି କିଣିଥିଲି ସେଇଟା ପାଖାପାଖି ମୋର ସଠିକ୍ ମୂଲ୍ୟ ମୋର ମନେ ନାହିଁ ତଥାପି ମୁଁ ଯାହା ଭାବୁଛି ସେଇଟା ପନ୍ଦର ହଜାର ପାଖାପାଖି ଥିଲା କିନ୍ତୁ ସେ ଫୋନ୍ଟି ମୋର ଛଅ ମାସ ଖଣ୍ଡେ ଚଲାଇଲା ପରେ ତାକୁ ବହୁତ ଖରାପ ଇଏ ବାହାରିଛିି ମୋବାଇଲ୍ ହ୍ୟାଙ୍ଗ ହେଇଯାଉଛି ତା'ର ଟୋଟାଲି ଫଙ୍କସନ୍ ତା'ର କାମ କରୁନି ଏକଦମ୍ ସେ କମ୍ପାନୀ ପୁରା ବେକାର କମ୍ପାନୀ ସେଇଟା କେହି କିଣନ୍ତୁ ନାହିଁ ଆଉ ଯଦି ବି କେହି କିଣୁଛନ୍ତି ଏକଦମ୍ ତାକୁ ମୁଁ ମୋ ତରଫରୁ ମୁଁ ମନା କରୁଛି ତାକୁ କିଏ ବ୍ୟବହାର କରନ୍ତୁନି ଆଉ ମୁଁ ତାଙ୍କ ସହିତ କଥା ବି ହେଇଥିଲି ସେମାନେ କିଛି ରେସପଣ୍ଡ କଲେ ନି ଯେ ଫୋନ୍ଟି କିଛି ତିଆରି କରିବାକୁ କିଛି ବନାଇ ଦେବାକୁ ମୁଁ ବହୁ ବହୁବାର ଚେଷ୍ଟା କରିଛି ତାଙ୍କ ସହିତ ସମ୍ପର୍କ କରିବାକୁ କିନ୍ତୁ ସେମାନେ କିଛି ମୋତେ ଇଏ କଲେନି ମୋ ପ୍ରତି ଅବହେଳା କରାଯାଇଛି ମୁଁ ବହୁତ କଷ୍ଟରେ ମୋବାଇଲ୍ଟି କିଣି କିଣି ଯାଇଥିଲା କିନ୍ତୁ ସେମାନେ ମୋ ସହିତ ଭଲ ବ୍ୟବହାର କରିନାହାନ୍ତି ମୋବାଇଲ୍ଟି ଏକଦମ୍ ପୁରା ପୁରା ଖରାପ ପଡ଼ିଥିଲା ଆଉ ସେଥିପାଇଁ ମୁଁ ଏଇ ମୋବାଇଲ୍ଟିକୁ ମୁଁ ଫେରସ୍ତ କରିବାକୁ ଚାହୁଁଛି କିନ୍ତୁ ସେମାନେ ଫେରସ୍ତ କରୁନାହାନ୍ତି ବହୁତ ଖରାପ ମୋବାଇଲ୍ଟା ମୋ ଇଏରେ ପଡ଼ିଛି